ହଁ ସାର୍ ଆପଣ ଡକ୍ଟର୍ ଦାସ୍ କହୁଛନ୍ତି ତ ଆଜ୍ଞା ମୋର ଗୋଟିଏ ଅସୁବିଧା ଥିଲା ମୋ ପେଟ ମୋ ପେଟରେ ଗୋଟିଏ କିଡ଼ନୀ ହେଇଛି କିଡ଼ନୀରେ ଷ୍ଟୋନ୍ ହେଇଛି

ମୁଁ ତାକୁ ଅପରେସନ୍ କରିବାକୁ ଚାହୁଁଥିଲି

ଆଜ୍ଞା ନିମାପଡ଼ାରେ କରିଥିଲି ଆଉ ଏ ରିପୋର୍ଟ୍ ରିପୋର୍ଟ୍ ବାହାରିଲା ଯେ ଏମିତି ହେଇଛି ବୋଲି

ଗୋଟାଏ ଜାଗାରେ ଗୋଟାଏ ଜାଗାରେ ହେଇଛି ଷ୍ଟୋନ୍ ସାର୍ ହେଇଛି କେଜା ଦୁଇଟା ତିନିଟା

ସାର୍ ନାଁ ନାଁ

ୱେଟ୍ ମୋର ଅଛି କେତେ ପଚାଶ୍

କେତେଟା ଯାଏଁ ଆପଣଙ୍କ ହସ୍ପିଟାଲ୍ ଖୋଲା ରହୁଛି

ଆଚ୍ଛା ସାର୍ ଆମର ମାନେ କେମିତି ରହୁଛି କ'ଣ ପଇସାପତ୍ର ଭଲମନ୍ଦ

ମୁଁ ସାର୍

ମୁଁ ସାର୍ ଆପଣଙ୍କ ପାଖରୁ ହିଁ ଚେକଅପ୍ କରିବାକୁ ଚାହୁଁଛି ଅଲଗା ଲୋକଙ୍କ ପାଖରୁ ନୁହଁ

ଆପଣଙ୍କ ସାର୍ ହସ୍ପିଟାଲ୍ଟା ମାନେ କେମିତି କ'ଣ ସଫାସୁତୁରା ଭଲମନ୍ଦ ସବୁ ଅଛି ତ

ସାର୍ ମେଡ଼ି ମେଡ଼ିସିନ୍ ଫ୍ରୀ ନାଁ ମୋତେ କେମିତି କ'ଣ ବାହାରୁ କିଣିବାକୁ ପଡ଼ିବ

ଆଜ୍ଞା ତାହେଲେ ସାର୍ ମୁଁ ଯିବି ଆଉ ଆଜ୍ଞା ଟିକିଏ ସାର୍ ଟିକେଟ୍ କେମିତି କ'ଣ ଅନ୍ଲାଇନ୍ ନା କ'ଣ କେମିତି ସାର୍ ଠିକ୍ ଅଛି